ଦୋକାନରୁ କିଣିଥିବା ଜିନିଷ ଅପେକ୍ଷା ହାତ ତିଆରି ଜିନିଷଟି ବନ୍ଧୁକୁ ବେଶୀ ପ୍ରଭାବିତ କରିଥାଏ କାରଣ ସେ ଯେଉଁ ଜିନିଷଟି ଆମେ ତିଆରି କରିଥାଉ ନିଜର ବହୁ ମୂଲ୍ୟ ସମୟ ଦେଇ ତା'ର ଆମେ କିଛି ଭଲ ପାଇବା କିଛି ଆମର ସ୍ମୃତି ମଧ୍ୟ ତା' ଦେହରେ ଆମେ ଲିପିବଦ୍ଧ କରି ଦେଇଥାଉ ଯାହା ଦ୍ୱାରା ତାକୁ ଅତି ନିଜର ବୋଲି ଭାବି ସେ ଗ୍ରହଣ କରିଥାଏ